ଆମ ଅଞ୍ଚଳରେ କୌଣସି ସ୍କୁଲର ସୁବିଧା ନାହିଁ ଯାହା ଫଳରେ ଲୋକମାନେ ସୁବିଧାରେ ସ୍କୁଲ ଶିକ୍ଷାଲାଭ କରିପାରିନଥାନ୍ତି ସେଥିପାଇଁ ଦୂରଦୂରାନ୍ତରକୁ ଯାଇ ଶିକ୍ଷାଗ୍ରହଣ କରିଥାନ୍ତି ଯେଉଁ ପିଲାମାନଙ୍କର ସୁବିଧା ଥାଏ ସେମାନେ କିନ୍ତୁ ବାହାରେ ପାଠ ପଢ଼ିଥାନ୍ତି କିନ୍ତୁ ନିଜ ଗାଁ ରେ ଯେଉଁମାନେ ରହୁଥାନ୍ତି ସେମାନେ ଅଶିକ୍ଷିତ ହୋଇ ରହିଯାଇଥାନ୍ତି ଯାହାଫଳରେ କି ସରକାର ବିଦ୍ୟାଳୟଟିଏ ଆମ ଗାଁକୁ ଦେଲେ ଆମ ଗାଁ ର ଉନ୍ନତି ହେବା ସହିତ ଲୋକମାନଙ୍କର ବହୁତ ଉନ୍ନତି ହେବ